ହ୍ୟାଲୋ ଆରେ ଦେବସ୍ମିତା ଆରେ କ'ଣ କରିବା କହିଲୁ ଏଇତ କାମଦାମ ଗାଁ ଗହଳିରେ ପୋଷଉନି କ'ଣ କରିବା ମୁଁ ବୁଝିଥିଲି ମୁଁ ବୁଝିଥିଲି ମୋର ଗୋଟିଏ ସାଙ୍ଗଟିଏ ଭୁବନେଶ୍ଵରରେ ରହୁଥିଲା ମୁଁ ତାକୁ ବୁଝିଥିଲି ସିଏ କ'ଣ କରିଛିନା ସିଆଡ଼େ ଆମର ମିସ୍ତ୍ରୀ ମଜୁରୀର ସବୁ କେତେ ରହୁଛି କହିଲୁ ଛଅଶହ ଟଙ୍କା ଲେଖା ରହୁଛି ଲେବର୍ ମଜୁରୀ ରହୁଛି ଆମର ତିନିଶହ ପଚାଶ ରହୁଛି ହେଲା ଆମ ଗାଁରେ ଦୁଇଶହ ଟଙ୍କା ଲେଖାଏଁ ଲେବର୍ ମଜୁରୀ ଦେଉଛନ୍ତି ତିନିଶହ ପଚାଶ ଦେଉଛନ୍ତି ମିସ୍ତ୍ରୀ ମଜୁରୀ ଦେଉଛନ୍ତି ପୋଷଉନି ଟୋଟାଲି କ'ଣ ମୁଁ ଯିବିହେରି ବୋଲିକି ତ ବାହାରିଛି ମୁଁ ତ ଯିବିହେରି ବୋଲି ବାହାରିଛି ତୁ ଯିବୁ ମୋ ସାଙ୍ଗରେ କି ମୋ ସାଙ୍ଗରେ ଯିବୁ ଯଦି ହଁ ମୁଁ ଦୁଇ ତିନ୍ ଦିନ୍ ଭିତରେ ଯିବି ମୋର ମୋ ସାଙ୍ଗରେ ବି ଆମ ଘର ପାଖରୁ ଆଉ ଦୁଇ ଚାରିଜଣ ଯିବେ ଆଉ ତୁ ଯଦି ଯିବୁ ହଁ ତୋତେ ଡାକିବି ଡାକିବି କ'ଣ ତୁ ତ କନଫର୍ମ୍ ହେଲୁ ଯିବୁ ବୋଲି ମୋ ସାଙ୍ଗରେ ଆଉ ତୁ ଗୋଟିଏ କାମ କରେ ତୋର ବେଡ଼ିଂପତ୍ର ଆଉ ବାନ୍ଧେ ଘରେ ଜଣା ଯଦି ଯିବାକଥା ମୋ ସାଙ୍ଗରେ ଯିବୁ ଆଉ ପୋଷଉନି ଏଠି ପୋଷଉନି ପରିବାର କେମିତି ଚଳିବ ପିଲା ଛୁଆ କେମିତି ଚଳିବ କ'ଣ କେମିତି କ'ଣ କରିବ ବା ଯୁଗ କେତେ ବାଟ ଗୋଟିଏ ଚାଉଳ ଏଇନା ଆଣିଲା ବେଳକୁ ଚାଉଳ କିଲୋ ହେଲାଣି ତିରିଶ୍ ଟଙ୍କା ଚାଳିଶ୍ ଟଙ୍କା ଚାଉଳ କିଲୋ ହେଲାଣି ପରିବା ପତ୍ର କ'ଣ ରେଟ୍ କ'ଣ ଅଳପ ଆଉ ଇଏ ଯେତେ ଯେତେ ବର୍ଷ ଆଗକୁ ବଢୁଛି ସେତେ ସେତେ ରେଟ୍ ସବୁ ବଢ଼ି ବଢ଼ି ବଢ଼ି ବଢ଼ି ଯାଉଛି ଆଉ ରେଟ୍ ଏମିତି ବଢ଼ିଲେ କିଏ କେମିତି କ'ଣ ଚଳିବ କିଏ କେମିତି କ'ଣ କରିବ ମୋତେ କହିବୁଟି ତାପରେ କିରୋସିନ ରେଟ୍ ଯେତେବେଳେ ଥିଲା ପନ୍ଦର ଟଙ୍କା କୋଡ଼ିଏ ଟଙ୍କା ଏଇନେ ତ କିରୋସିନ ରେଟ୍ ଆସି ହେଲାଣି କେତେ କହିଲୁ ଅଶି ଟଙ୍କା ନବେ ଟଙ୍କା କିରୋସିନ ରେଟ୍ କିଏ କେଉଁଠି କିଣିପାରିବ ଗାଁ ଗହଳିରେ ସୁଧା ଏଇ ଟାଇପର ଆଉ ବାହାରକୁ ଗଲେ ଯାହା ହବ ଚଳିବ କେମିତି କିଏ କ'ଣ ମୋତେ ତୁ ନିଜେ କହ ଆଉ ଏଠି କାହିଁକି ରହିବୁ ଯେ ରହିଲା ବେଳକୁ ଆଡ଼େ ମିସ୍ତ୍ରୀ ମଜୁରୀଫଜୁରୀ କିଛି ନାଇଁ ଆଉ ଲେବର ମାନେ ଆମେ ଯଦି ଏନ୍ତି ଏତେ ଖଟିବା କମ୍ ପଇସାରେ ନେଇକି ଚଳିବା ଆମକୁ ତ ପୋଷଉନି ମୋତେ ତ ପୋଷଉନି କାହାକୁ କ'ଣ ହେଉଛି କ'ଣ ନାଇଁ ତୁ ଯଦି ଯିବୁ କହ ମୁଁ ତୋ ପାଇଁ ବୁଝାବୁଝି କରିଦେବି ଆଉ ମୋ ସାଙ୍ଗରେ ବି ଆଉ ଦୁଇ ତିନି ଜଣ ଯିବେ ସେମାନେ ବି କହିଛନ୍ତି ଯିବେ ବୋଲିକି ତୁ ଘରେ ଏଥରକ କହ ସେମାନେ ଘରେ କହିକି କନଫର୍ମ୍ ହ ସେ ଯଦି ଯିବା କଥା ବେଡ଼ିଂପତ୍ର ବାନ୍ଧିବୁ ମୁଁ ଯିବି ପହରଦିନ ଯାହା ହେଲେବି ଏଠୁ ଯିବି ଭାରି ସକାଳୁ ସକାଳୁ ବାହାରିବି ବୁଝିଲୁ କି ସକାଳୁ ବାହାରିବି ଆର ଗାଁରେ ଗୋଟିଏ ଗାଡ଼ି ଯାଉଛି ଅଟୋ ଯାଉଛି ଡେଲି ଭୁବନେଶ୍ଵର ବୁଝିଲୁକି ସେଇ ଅଟୋରେ ପଳେଇବା ବେଶୀ ପଇସା ଆଉ ଲାଗିବନି ପଇସା ପତ୍ର ନଥିବ ଏନା ବସରେ କିଏ ଯିବ ସେ ଅଟୋ ଦେହରେ ପଳେଇବା ଗାଁ ବ ଗାଁ ପିଲା ତ ବେଶୀ ପଇସା ନେବେନି ବୁଝିଲୁ କି ଗାଁ ପିଲା ଏତେ ପଇସା ନେବେନି ଅଳପ ପଇସା ନେବେ ତେଣୁକରି ଆଉ ବସଫସରେ ଆଉ ଯିବା ଏଠି ହେଲେ ଯିବା ଚାଲି ଚାଲିକା ଆହୁରି ଇଏ କରିକି ଯିବନା ନାଇଁ ଆଉ ସେଠୁ ଫେରେ ଯାଇକି ବସରେ ଗଲା ବେଳକୁ ସିଏ ଫେରେ ପଇସା ସେଇ ଅଟୋରେ ପଳେଇଲେ ସମସ୍ତେ ବିଦା କରିକି ଅଳପ ପଇସା ପଡ଼ିବ ଚାରି ପାଞ୍ଚଜଣ ଯିବା ଅଳପ ପଇସା ପଡ଼ିବ ସେଠି ଯିବା ଭାରି ସେଠି ରହିବା ହେଲେ ମାସେ ଦୁଇ ମାସ ରହିଲେ ମୋ କିସ୍ତି ଫିସ୍ତି ପ୍ରବଳ ରହିଯାଇଛି କରଜ ସୁଝିବାକୁ ପଡ଼ିବନା ନାଇଁ ସିଆଡ଼ୁ ମୋଟା ପଇସା ଆସିବ ହେଲେ ସୁଜିବ ଇଆଡ଼େ ଗାଁରେ ଡେଲି ଆଣୁଛେ ଡେଲି ପଇସା ଇଏ କଲା ବେଳକୁ ସିଏ ସବୁ କୁଆଡ଼େ ଯାଉଛି ନେଳି ଖେଳି ଯାଉଛି

ଓ ହଉ ହଉ ତାହେଲେ ଓ ତୁ ଓହୋ ସେଇଆ କରିବା ଆଉ ମୁଁ ସେ ଘରେ ବି ଆଜି ମୁଁ ବି ଘରେ କଥା ହେଇନି ମୁଁ ଘରେ ଆଜି କହିବି ମୁଁ ବୁଝିଲି ତ ମୁଁ କହିଲି ଆଉ ତୋର ମୋର ସାଙ୍ଗ ହେଇକି ଯାଉଛେ କାମ କରିବାକୁ ଆଉ ସାଙ୍ଗ ହେଇକି ଯଦି ଯିବା ମୁଁ ଆଗ ସେଇଥିପାଇଁ ତୋତେ ଟିକିଏ ଜଣେଇଦେଲି ଆଉ

ହଉ ହଉ ରଖ